କୃଷକମାନେ ଯେତେବେଳେ ତାଙ୍କ ପଶୁମାନଙ୍କର ଠିକ୍ ଯତ୍ନ ନେବେ ଠିକ୍ ସମୟରେ ଔଷଧ ବ୍ୟବହାର କରିବେ ଓ ଏବଂ ସେମାନଙ୍କୁ ସୁରକ୍ଷିତ ଜାଗାରେ ରଖିବେ ଏବଂ ଠିକ୍ ସମୟରେ ଖାଇବାକୁ ଦେବେ ଏବଂ ସ୍ଵାସ୍ଥ୍ୟ ପ୍ରତି ସଚେତନତା ହେବେ ସେତେବେଳେ ଜାଣିପାରିବେ ସେମାନେ ତାଙ୍କ ପଶୁ ପକ୍ଷୀମାନେ ମନୁଷ୍ୟ ଦ୍ୱାରା ପ୍ରଭାବିତ କରୁଥିବା ରୋଗରୁ ମୁକ୍ତି ଅଛନ୍ତି ଯେପରିକି ପଶୁ ପକ୍ଷୀମାନେ ଫାଟୁଆ ଗଳଗଣ୍ଟ ରୋଗ ଦ୍ୱାରା ପୀଡ଼ିତ ହୁଅନ୍ତି ପଶୁମାନଙ୍କର ଗୋଡ଼ ଗୁଡ଼ିକ ଫୁଲି ଯାଇ ରୁବୁ ରୁବୁ ହେଇଯାଇଥାଏ ଏବଂ ସେଗୁଡ଼ିକ ଜାଗାରେ ମାଛି ବସିଥାଆନ୍ତି ଏବଂ ମାଛି ଖଣ୍ଡିଆ କରିଦବା ଦ୍ୱାରା ଗାଈ ଗୋରୁମାନେ ବିଭିନ୍ନ ରୋଗରେ ପୀଡ଼ିତ ହୁଅନ୍ତି ଏବଂ ଗାଈ ପୀଡ଼ିତ ହେବା ଦ୍ୱାରା କୃଷକର ଆର୍ଥିକ ଅବସ୍ତା ସୁଦୃଢ଼ ହେଇପାରିନଥାଏ